ଆମ୍କୁ ଦୁସ୍ରା ଲୁକର୍ କଥା ଭଲ୍ ଲାଗ୍ସି ଭଲ୍ ହିସାବେ କଥାବାର୍ତ୍ତା କଲେ ଶୁନ୍ବାର୍ ଲାଗି ବି ଭଲ୍ ଲାଗ୍ସି ଭଲ୍ ଚାଏଲ୍ ଚଲନ୍ ବ୍ୟବହାର୍ ସ୍ୱଭାବ୍ ଦେଖାଲେ ବି ଆମ୍କୁ ଭଲ୍ ଲାଗ୍ସି ଭଲ୍ ହିସାବ୍ କିତାବ୍ କଲେ ବି ଆମ୍କୁ ଭଲ୍ ଲାଗ୍ସି ଭଲ୍ ହିସାବେ ଆନା ଯାନା ଖାନା ପିନା ସବୁ ଏତା ମାନେ ଦେଖ୍ମା ବୋଇଲେ ଆମ୍କୁ ଭଲ୍ ଲାଗ୍ସି ଭଲ୍ ପ୍ରୋଜେକ୍ଟମାନେ ଦେଖାଲେ ବି ଆମ୍କୁ ଭଲ୍ ଲାଗ୍ସି ଭଲ୍ ହିସାବେ ଆନା ଯାନା ଭି କଲେ ଆମ୍କୁ ଭଲ୍ ଲାଗ୍ସି ଭଲ୍ ହିସାବେ କଥାବାର୍ତ୍ତା କହିଲେ ବି ଆମ୍କୁ ଭଲ୍ ଲାଗ୍ସି ଭଲ୍ ହିସାବେ ଆମ୍କୁ ବ୍ୟବହାର୍ ଦେଖାଲେ ଭି ଭଲ୍ ଲାଗ୍ସି ଭଲ୍ ହିସାବେ ଚାଏଲ୍ ଚଲ୍ନ ଆନା ଯାନା ଖାନା ପିନା ଏଇଟା ସେଇଟା ସବୁ ଦେଖାଲେ ଆମ୍କୁ ଭଲ୍ ଲାଗ୍ସି ଭଲ୍ ହିସାବ୍ କେ ଆମେ ଭଲ୍ ଲାଗ୍ସି ଭଲ୍ ଭଲ୍ କଥାବାର୍ତ୍ତା ଶୁନ୍ବାର୍ ଲାଗି ଭଲ୍ ଲାଗ୍ସି ଭଲ୍ ଭଲ୍ ହିସାବ୍ କିତାବ୍ କଲେ ଆମ୍କୁ ଭଲ୍ ଲାଗ୍ସି